ଟେଲିଭିଜନ୍ରେ ମୋର ପ୍ରିୟ ଶୋ ହୋଉଛି କପିଲ୍ ଶର୍ମା ଶୋ କହିବାକୁ ଗଲେ ଯେଉଁଆଡ଼ୁ ଯେଉଁ କାମ କରିକି ଯେଉଁଆଡ଼ୁ ଆସିଥାଉ ନା କାହିଁକି ସେଇ ଶୋ ଟିକେ ଦେଖିଦେଲେ ମନକୁ ଯେମିତି ସତରେ ବହୁତ ଶାନ୍ତି ଆଉ ଆରମ ମିଳେ ସେଥିରେ ସେଥିରେ ଆମର ସେ ତାଙ୍କର ଛୋଟିଆ ପ୍ରୟାସଟିଏ କେତେ ଲୋକଙ୍କ ମନରେ ହସ ଫୁଟାଇ ପାରୁଛନ୍ତି ସେ ଆଉ କହିବାକୁ ଗଲେ ସେଇ ଶୋ ମାଧ୍ୟମରେ ହିଁ କେତେଜଣ ଲୋକ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି ବିଭିନ୍ନ ଟିଭିରେ ତ ବିଭିନ୍ନପ୍ରକାର ଶୋ ଅଛି କିନ୍ତୁ ସେଇ ଶୋର ଚାର୍ମ ଟିକେ ଅଲଗା କାରଣ ସେ ଆମକୁ ହସେଇବା ପାଇଁ ତାଙ୍କ ପଛରେ ଥିବା ସେ ବହୁତ ମେହନତ କରୁଛନ୍ତି ଆମକୁ ଟିକିଏ ପାଞ୍ଚ ଦଶ ମିନିଟ୍ ହସେଇବା ପାଇଁ ସେ ତା ପଛରେ ଗୋଟେ ଗୋଟେ ସପ୍ତାହ ଲାଗି ଲାଗି ଯାଉଛନ୍ତି ଏଇଥିପାଇଁ ମୋତେ କପିଲ୍ ଶର୍ମା ଶୋ ଭଲଲାଗେ କାରଣ ଯେତେ ଦୁଃଖରେ ଥିଲେ ମଧ୍ୟ ସେଇ ଶୋକୁ ଦେଖିଲେ ମୁହଁରେ ଆପେ ଆପେ ହସ ଫେରିଆସେ ହସିବାଠୁ ବଡ଼ ଜିନିଷ ଆଉ କିଛି ନାହିଁ ଯେଉଁଟା କି ସେଇ ଶୋ ମାଧ୍ୟମରେ ଆମେ ହସି ପାରୁଛନ୍ତି